ଅନ୍ୟ ଗ୍ରହମାନଙ୍କରେ ଜୀବନ ନାହିଁ ନଅଟି ଗ୍ରହ ଆମର ଅଛି କିନ୍ତୁ ପୃଥିବୀ ଗ୍ରହରେ ଆମର ଜୀବନଟା ସମ୍ଭବ କାରଣ ଆମର ଯେଉଁ ଆମର ଏଇଠି ଜଳ ବାୟୁ ଅଗ୍ନି ଆକାଶ ଏହିସବୁ ଯେଉଁ ରହିଛି ଏଇଠି ଜୀବଟା ସମ୍ଭବ କିନ୍ତୁ ଅଲଗା ଗ୍ରହମାନଙ୍କରେ ସବୁ ତା'ର ଯେଉଁ ପରିମାଣ ଦ୍ୱାରା ଆମର ଯେଉଁ ଜୀବନ ବଞ୍ଚିବା ପାଇଁ ଯେଉଁ ସବୁ ଆମର ଆବଶ୍ୟକ ଜୀବନ ପାଇଁ ସେ ଜିନିଷ ସବୁ ନାହିଁ ମିଳୁନି ତେଣୁ ସେଇଠି ଯିବ କେମିତି ଜୀବନ ଆଉ ରହିବ ତେଣୁ ବହୁତ ବୈଜ୍ଞାନିକମାନେ ଚେଷ୍ଟା କରୁଛନ୍ତି ବହୁତ ଉପଗ୍ରହ ଛାଡ଼ୁଛନ୍ତି ଆମର ପ୍ରଜ୍ଞାନ ବୋଲି ଏବେ ଗୋଟେ ଛାଡ଼ିଥିଲେ ସେି ଯାଇକରି ସବୁ ତା'ର ଏସବୁ ଖୋଜା ଚାଲିଛି ସବୁ ଉପଗ୍ରହମାନ ଛାଡ଼ୁଛନ୍ତି ବୈଜ୍ଞାନିକମାନେ କିନ୍ତୁ କେଉଁଠି ସମ୍ଭବ ଏପର୍ଯ୍ୟନ୍ତ ହୋଇନାହିଁ କେବଳ ପୃଥିବୀରେ ହିଁ ଜୀବନ ସମ୍ଭବ ଅନ୍ୟ ଗ୍ରହରେ କେଉଁଠି ଏପର୍ଯ୍ୟନ୍ତ ତ ସମ୍ଭବ ହୋଇନି ତେଣୁ ସବୁ ପରିମାଣ ଭଲମନ୍ଦ ସେସବୁ କିଛି ସାମଞ୍ଜସ୍ୟ ରହୁନି ନା ତେଣୁ ସେଇଠି ଯିବ କେମିତି ଯିବ ବସବାସ କରିପାରିବ ତେଣୁ ଆମର ପୃଥିବୀରେ ସବୁ ଜିନିଷ ଆମର ଠିକ୍ ସାମଞ୍ଜସ୍ୟ ରହିଛି ଜୀବନ ବଞ୍ଚିବା ପାଇଁ ଯାହା ସବୁ ଆବଶ୍ୟକ ଆମର ଏଇଠି ସବୁ ଭରପୁର ଅଛି ତେଣୁ ପୃଥିବୀ ଗ୍ରହରେ ହିଁ ଜୀବନଟା ସମ୍ଭବ ତେଣୁ ଅଲଗା ଗ୍ରହରେ କେଉଁଠି ଜୀବନ ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ ମାଟି ପାଣି ପବନ ତେଣୁ ସବୁ ଜିନିଷର ଅଭାବ ରହିଛି ନା ଅଲଗା ଗ୍ରହରେ ତେଣୁ ପଚାଶ ବର୍ଷ ହେଲା ଏଇଠି ଖୋଜା ଚାଲିଛି କେଉଁଠି ତ ସମ୍ଭବ ହୋଇନି କିନ୍ତୁ ପୃଥିବୀଟା ଆମର ସବୁ ଜିନିଷ ଏଇଠି ଆମର ରହିଛି ଆମର ଯେଉଁ ମାଟି ପବନ ଜଳବାୟୁ ଏସବୁ ଜୀବନ ପାଇଁ ନିତ୍ୟାନ୍ତ ଆବଶ୍ୟକ ତେଣୁ ଆମ ପୃଥିବୀଟା ହିଁ ସବୁଠାରୁ ଜୀବନ ପାଇଁ ନିହାତି ମାନେ କ'ଣ ଆମର ଠିକ୍ ଜିନିଷ ସବୁ ଜିନିଷଟା ଠିକ୍ ଏଇଠି ଉପଯୋଗ ମିଳୁଛି ସବୁ ଜୀବନ ପାଇଁ ଯାହା ସବୁ ଆବଶ୍ୟକ ଆମର ଠିକ୍ ମିଳୁଥିବାରୁ ତେଣୁ ଏଇଠି ଜୀବନ ରହିଛି ଆଉ କେଉଁଠି ଜୀବ ସମ୍ଭବ ନୁହେଁ ବହୁତ ଯାଉଛନ୍ତି ଉପଗ୍ରହ କିନ୍ତୁ କେଉଁଠି ତ ସମ୍ଭବ ଏ ପର୍ଯ୍ୟନ୍ତ ହୋଇନାହିଁ ତ ଆଗକୁ କ'ଣ ହେବ ସେଇଟା କିଏ କହିପାରିବ କିନ୍ତୁ ଏପର୍ଯ୍ୟନ୍ତ ପୃଥିବୀ ହିଁ ପୃଥିବୀରେ ହିଁ ଜୀବନ ସମ୍ଭବ ଆଉ କେଉଁ ଗ୍ରହରେ ହୋଇପାରିବ ନାହିଁ